ହ୍ୟାଲୋ ହଁ ଡ୍ରାଇଭର ଭାଇ ଖଜୁରୀପଡ଼ାରୁ ମୁଁ ଆସିଲି ଫୁଲବାଣୀ ଓହ୍ଲାଇଲି ସେଠି ତୁମ ଗାଡ଼ିରେ ମୋ' ବ୍ୟାଗ୍ଟା ରହିଯାଇଛିକି ଦେଖିଲ ଟିକିଏ ଭାଇ ହଁ ହେଉ ଭାଇ ଟିକିଏ ଆଣିକି ଦେଇଦିଅ ଭାଇ ମୁଁ ଛାଡ଼ିକି ପଳେଇଆସିଲି ତ ମୋର ମନେ ପଡ଼ିଲାନାହିଁ ହଁ ଆଣିକି ଦିଅ ଭାଇ ଟିକିଏ ଦୟାକର ସେଠି ବ୍ୟାଗ୍ରେ ମୋର ସବୁ ଜିନିଷ ରହିଯାଇଛି ଆଧାର କାର୍ଡ଼ ଅଛି ମୋର ଏଟିଏମ୍ ଅଛି ମୋ' ପାସବୁକ୍ ଅଛି ସବୁ ସେଠି ମୋର ରହିଯାଇଛି ଭାଇ ସେଇଟା ଆଣିକି ଯଦି ନଦେବ ମୁଁ ହଇରାଣ ହୋଇଯିବି ମୁଁ ଆଉ କୁଆଡ଼େ ଯାଇପାରିବିନାହିଁ ଦୟାକରିକି ଟିକିଏ ଭାଇ ଆଣିଦିଅ ହଁ ଆଣିକି ଦେବ ଭାଇ ମୁଁ ଏଠି ଗାନ୍ଧୀ ଛକରେ ଅପେକ୍ଷା କରିଛି ମନେ ପକାଇକି ଟିକିଏ ଆଣିକି ଦେଇଦିଅ ଟିକିଏ ସାହାଯ୍ୟ କର ଭାଇ ଆସ ଭାଇ ଟିକିଏ ଆସ ଆଣିକି ଦେଇଦିଅ ମୋ' ପ୍ରତି ଟିକିଏ ଦୟାକର ନହେଲେ ମୁଁ କୁଆଡ଼େ ଯାଇ ବି ପାରିବିନାହିଁ କିଛି ନାହିଁ ମୋ' ପାଖରେ ଏବେ ପଇସା ନାହିଁ ନା ମୁଁ ଯିବି କେମିତି ହଁ ହେଉ ଭାଇ ହେଉ ଆସ ଭାଇ ମୁଁ ଅପେକ୍ଷା କରିଛି ଏଠି ଅଛି